ହ୍ୟାଲୋ ମହେନ୍ଦ୍ର ଭାଇ କହୁଛନ୍ତି କି ହଁ ତୁମର କ୍ୟାବ୍ ଖାଲି ଅଛି କି ମୋର ଗୋଟେ କ୍ୟାବ୍ ଦରକାର ନବରଙ୍ଗପୁରରୁ ଆମର୍ ସାଙ୍ଗମାନେ ଆସୁଛି ତାଙ୍କୁ ନେଇ ପାରିବେ ନେଇ ଆଣି ପାରିବେ କେତେ ଟଙ୍କା ପରା ପାଞ୍ଚହଜାର ଟିକେ କମ୍ ଟମ୍ କରିନିଅ ପା ଏ ନବରଙ୍ଗପୁର ଆମର ବାଲିମେରା ତ ପାଖରେ ଅଛି ଟିକେ କମ୍ କରିନିଅ ହଁ ଚାରିହଜାର ହଉ ଠିକ୍ ଅଛି ତୁମର୍ ସାଙ୍ଗର ଚାରିଟା ଲଗେଜ୍ ଅଛି ଆଉ ମାଆ ବାପା ଭାଇ ଭଉଣୀମାନଙ୍କୁ ସାଙ୍ଗରେ ଆସୁଛି ତାଙ୍କୁ ଟିକେ ଭଲ ଭାବରେ ନେଇ ଆସ ହଁ ଭଲ ଭାବରେ ପହଞ୍ଚାଇ ଦିଅ ଆମ ଘରେ ଏ ବାଲିମେଲା ହଁ ହଁ ଠିକ୍ ଅଛି ଦେଖ ଅସୁବିଧା ନହଏ ରା ଅସୁବିଧା ନ ହୁଏ ରାସ୍ତାରେ ହଁ ହଁ ଫଟାଫଟ୍ ଟିକେ ପହଞ୍ଚି ଦିଅ